ହଁ କିଏ କହୁଛନ୍ତି ଆଜ୍ଞା ଦୁଇ ହଜାର ଉଷୁନା ଚାଉଳ ସେଇ ପାଞ୍ଚଶହ ପଚିଶ କିଲୋ ଅଛି ପାଞ୍ଚଶହ ଟଙ୍କା ଦେଲେ ନେଇଯିବ ଆଉ ଏଇ ବା ଧାନ ଅମଳ ହେଉ ହେଉ ମରୁଡ଼ି ଖରା ବର୍ଷା ହେଉ ନାହିଁ କିଛି ନାହିଁ ସେଥିଲାଗି ରେଟ୍ ବଢ଼ିବନି କି ବଢ଼ୁଛି ରେଟ୍ ଆଉ ମୂଲିଆ କେତେ ରେଟ୍ ନେଉଛନ୍ତି ସବୁ ଆଉ ଯାହା ହେଲେ ଆସିକି କାମ କରୁଛନ୍ତି ରେଟ୍ କେତେ ସେ ନେଉଛନ୍ତି ଦିନକୁ ରେଟ୍ ନ କଲେ କେମିତି କ'ଣ କରିବୁ ଆମେ ବିକ୍ରି କରିବୁ ଫେର୍ ନା ଲାଭ ହେବ ନା କମ୍ ଆଉ କ'ଣ ସେତିକି ତ କହିଲି ଆଉ ଏତେ ଦିନ ହେଲା ମରୁଡ଼ି ବର୍ଷା ନାହିଁ ଜମା ଚାଷ ଦେଖୁଛ ସବୁ ମେସିନ୍ ଦ୍ୱାରା ଚାଷରେ ସବୁ ଅଧିକା ପଇସା ଖର୍ଚ୍ଚ ହେଉଛି ଅରୁଆ ଚାଉଳ ତିନି ହଜାର ଆଉ ତୁମେ କେତେ ନେବ କହୁନ ହଁ ହଁ ନେବ ଯଦି ନେଇଯିବ ଆଉ ଅଛି ଆଉ ହଉ କମ୍ କରିବି ନହେଲେ ଆପଣ କହୁଛନ୍ତି ଆଉ ଆସ ଆଉ ସେଇ ଶହେ ପଚାଶ କମ୍ କରିବୁ ଆଉ ଅଧିକା ନେବେ ଯଦି ଟିକିଏ ଯାହା ହେଲେ ବି କମା ହେବ ନା ଆମେ ଯେମିତି ଚଳିବୁ ତୁମେ ଯେମିତି ଚଳିବ ସବୁ ଦୋକାନେରେ ବୁଝ ଦେଖିବ କେତେ ରେଟ୍ ବୁଝିକି କହିବ ଆଉ

ଅରୁଆ ନା ଉଷୁନା ହଁ ଯାଅ ସବୁ ଦୋକାନେରେ ବୁଝ ରେଟ୍ କେତେ ତା'ପରେ ଆସିବ ନେବ ଆମ ଦୋକାନେରେ ଅଛି ଆଉ ତମ ଯେତିକିରେ ପୋଷେଇବ ସେତିକିରେ ନେବ ଆଉ ଅଧିକା ନେଲେ ତିନି ଚାରି କୁଇଣ୍ଟାଲ୍ ନେଲେ କମେଇବୁ ଆଉ କ'ଣ ବେଶୀ କମ୍ ନେଲେ କମେଇହେବ କି ହଉ କମ୍ କରିବୁ ଆଉ ଆସ ଗାଡ଼ି ଭଡ଼ାଟା ତୁମର ମୂଲିଆ ରଖିବେ ଲୋଡ଼୍ କରିବେ ତୁମର

ହଉ ଆସ ଆଉ ହଉ ରଖୁଛି